ଆଜିକାଲି ଯେଉଁ କୃଷକମାନେ ଚାଷ କରୁଛନ୍ତି

ସେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଆମ ସରକାର ଅଛି ଯେମିତିକି ଆମେ ସାର ଦଉଛି ଖତ ସାର ଦଉଛି ଏବଂ ବିହନ ଦଉଛି ଗଛ ଯେମିତି ଭଲ ଫସଲ ହବ ଏବଂ ସେ ଗଛ ଜଲଦି ଜଲଦି ବଢ଼ିବ ଦଉଛି ଏବଂ ବେସରକାରୀ ବେସରକାରୀରେ ଗଛ କାଟିବା ପାଇଁ ମେସିନ୍ ଦଉଛି ତାକୁ ଏ ଧାନ ହଉ ଗହମ ହଉ ଏସବୁ କାଟିବା ପାଇଁ ମେସିନ୍ ଦଉଛି ଏବଂ ତାଙ୍କୁ ତାପରେ ଚଲେଇବା ପାଇଁ ମଧ୍ୟ ମେସିନ୍ ଅଛି ଉଡ଼େଇବା ପାଇଁ ମେସିନ୍ ଅଛି ତାକୁ ଆଣିକି ବସ୍ତାରେ ବି ପ୍ୟାକିଂ କରିବା ପାଇଁ ଲୋକ ଲୋକ ଦେଇଥାନ୍ତି କେତେ ଜଣଙ୍କୁ ଦେଇଥାନ୍ତି କେତେଜଣଙ୍କୁ ଦେଇନାହାଁନ୍ତି ତାପରେ ଏଇସବୁ ମଧ୍ୟ ସାହାଯ୍ୟ ସବୁ ବର୍ତ୍ତମାନ ଆମ ସରକାର